ବଜାର ରୁ ଗୋଟେ ଜିନ୍ସ ଆଣିଥିଲି ଜିନ୍ସ ଟି ବହୁତ ଭଲ ଅଛି ତାର ତାର ଲାଷ୍ଟ ମାନେ ପିନ୍ଧିବା ପାଇଁ ବହୁତ କମ୍ଫୋର୍ଟେବଲ ବି ଲାଗୁଛି ନେଭି ବ୍ଲୁ ବ୍ଲୁ କଲର ର ବି ଅଛି ଷ୍ଟ୍ରେଚେବଲ୍ ସେ ଯୁଆଡ଼େ ଗଲେ ବି ସେଇଟା ପିନ୍ଧିକିରି ଯିବାପାଇଁ ବହୁତ ପସନ୍ଦ କରେ ବହୁତ ଭଲ ବି ଲାଗୁଛି